ଅଞ୍ଚଳର ଲୋକମାନେ ସାଧାରଣତଃ ଗ୍ରାମାଞ୍ଚଳର ହିଁ ବାସ କରନ୍ତି ଏବଂ ଗ୍ରାମାଞ୍ଚଳରେ ବାସ କରୁଥିବାରୁ ସେମାନେ ବିଶେଷ ଭାବରେ କୃଷି ଉପରେ ହିଁ ନିର୍ଭରଶୀଳ ଅଟନ୍ତି କୃଷି ଉପରେ ନିର୍ଭରଶୀଳ ଥିବାରୁ ସେମାନେ କୃଷି ଯୋଗାଣ ଷ୍ଟୋର୍ରୁ ମିଳୁଥିବା ବିଭିନ୍ନ ପ୍ରକାର ବିହନ ଏବଂ ସାର ସୁଲଭ ମୂଲ୍ୟରେ ପାଇପାରୁଛନ୍ତି ଏବଂ ଭଲ ଭାବରେ ଚାଷ ମଧ୍ୟ କରିପାରୁଛନ୍ତି ଆଗରୁ ଆମ ଅଞ୍ଚଳରେ ପାଖରେ କୃଷିଜଳ ଷ୍ଟୋର୍ ନଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେତେବେଳେ ସେମାନେ ସୁଲଭ ମୂଲ୍ୟରେ ଉତ୍ତମ ମାନର ବିହନ କି ସାର କିଛି ପାଇପାରୁନଥିଲେ ଓ କୃଷିରେ ବହୁତ ଅସୁବିଧା ହେଉଥିଲା ଆଉ ଠିକ୍ସେ କୃଷି କରି ମାନେ ଚାଷ କରିପାରୁନଥିଲେ ଏବେ ପାଖରେ କୃଷି ଯୋଗାଣ ଷ୍ଟୋର୍ ହେବା ଫଳରେ ଲୋକମାନେ ବହୁତ ସୁବିଧା ପାଉଛନ୍ତି ଏବଂ ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାର ଉତ୍ତମ ମାନର ବିହନ ଏବଂ ସାର ସୁଲଭ ମୂଲ୍ୟରେ ପାଇପାରୁଛନ୍ତି ଆଉ ଆମ ଅଞ୍ଚଳରେ ପଶୁ ସମ୍ପଦ ଯୋଗାଣ ଷ୍ଟୋର୍ ନୁଥିବାରୁ ଲୋକମାନେ ପଶୁମାନଙ୍କ ଲାଗି କିଛି ଖାଦ୍ୟ କି ବିଭିନ୍ନ ପ୍ରକାର ଜିନିଷ ଆଣିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଶୁ ସମ୍ପଦ ଯୋଗାଣ ଷ୍ଟୋର୍ ପାଖରେ ଯଦି ହୋଇପାରିଥାନ୍ତା ତା'ହେଲେ ପଶୁମାନଙ୍କ ପାଇଁ କିଛି ଦାନା କି ମେଡ଼ିସିନ୍ ସୁଲଭ ମୂଲ୍ୟରେ ପାଇପାରିଥାନ୍ତେ